ହଁ ବହି ଦୋକାନରେ ଲାଗିଛି ନମସ୍କାର ହଁ କୁହନ୍ତୁ

ହଁ ଶହେରୁ ଦୁଇଶ ପଚାଶ ଭିତରେ ଅଛି ଆପଣଙ୍କୁ କେଉଁଟା ନେବେ କୁହନ୍ତୁ ଆପଣ କେଉଁଟା ନେବେ ବ

କୋଡିଏ ଖଣ୍ଡେ

ହଁ ଆସ ହଁ ଅଛି

ଓ ସୋଲ ଗୋଟେ ଚାଳିଶ ଟଙ୍କା

ଆପଣଙ୍କ ସୋଲ ହେଇଛି ଚା ଚାଳିଶ ଟଙ୍କା

ଆହୁରି କିଛି ନେବେ ଭାଇନା

ଆଉ କ'ଣ କହିଥିଲି

ହଁ ଆଉ କ'ଣ କହିଥିଲ

କେତେଟା କୋଡିଏ ଖଣ୍ଡେ କୋଡ଼ିଏ ଖଣ୍ଡେ ହବା ପାଇଁ ତ ହେଇଯିବ ଅଶୀ ଟଙ୍କା ଆପଣଙ୍କର ହେଇଗଲା ପାଞ୍ଚ କୋଡ଼ିଏ ଟଙ୍କା ଆଜ୍ଞା

ହଁ ହୋଉ ଠିକ ଅଛି ଆଜ୍ଞା ଆପଣ ଆଇ

ହଁ